ହଁ ନମସ୍କାର ହଁ ହଁ ବୁଲୁ ବାବୁ ଗୋଟେ କାମ ଥିଲା ମୋର ଗୋଟେ ସ୍ପେସିଆଲ୍ ଇସୁ ଆଉ ଟିକେ ଡିସ୍କସନ୍ ଥିଲା ଇସୁଟା କ'ଣ କି ବର୍ତ୍ତମାନ ସରକାର ମଦଟାକୁ ଏକଦମ୍ ଗୋଟେ ୱାନ୍ ଟାଇପ୍ ଫ୍ରି କରିଦେଲେଣି ଯେଉଁଟା କି ଗାଁଗହଳିରେ ବିନା ଲାଇସେନ୍ସରେ ବି ମଦ ଚାଲିଲାଣି ତା'ଦ୍ୱାରା କ'ଣ ହେଉଛି ଯେଉଁ ସ୍କୁଲ ପିଲା ସେମାନେ ବି ଆସ୍ତେ ଆସ୍ତେ ସେଇ ଲାଇନ୍କୁ ଗଲେଣି ବାହାରେ ଯେଉଁ ପିଲା ଗୁଡ଼ିକ ପାଠ ସାଠ ପଢ଼ି ଚାକିରୀ ବାକିରୀ ନାହିଁ ବେକାରୀ ହେଇ ବୁଲୁଛନ୍ତି ସେମାନେ ବି ଧୀରେ ଧୀରେ ସେଇ ଲାଇନ୍ କି ଗଲେଣି ଗଲା ତା'ପରେ ଏସ୍ ସି ଏସ୍ ଟି ସେକ୍ଟର୍ ଯେଉଁମାନେ ସାଧାରଣତଃ ଡେଲିଭରୀ ଉପରେ ନିର୍ଭର କରୁଛନ୍ତି ସେମାନେ ତାଙ୍କର ଯାହା ଆଣିକି କରୁଛନ୍ତି ତା'ର ଦ୍ୱାରା ସେଭେଣ୍ଟି ପରସେଣ୍ଟ ସେମାନେ ଦେଇ ଦେଉଛନ୍ତି ସେଠି ଯେଉଁଠି ତାଙ୍କ ଫ୍ୟାମିଲିର ପ୍ରୋବଲେମ୍ ହେଲାଣି ସେମାନେ ସରପଞ୍ଚ ଲୋକଙ୍କୁ ଆପତ୍ତି କରୁଛନ୍ତି ହେଲେ କେଉଁ ସରପଞ୍ଚ କ'ଣ କରିବେ ସରକାର ଯେତେବେଳେ ଆକ୍ସନ୍ ନେଇ ପାରୁନାହାଁନ୍ତି ପୋଲିସ୍ କି ଜଣାଇଲା ପରେ ପୋଲିସ୍ ତାକୁ ଧରି ନେଉଛି କିଛି ଦିନ ପରେ ଦିନେ ଦୁଇ ଦିନ ପରେ ଛାଡ଼ି ଦେଉଛି ପୁଣି ଯେଉଁ କଥାକୁ ସେଇ କଥା ଏଇଟା ହେଉଛି ବର୍ତ୍ତମାନ ମେନ୍ ଇସୁ ଗୋଟେ ଆମ ଅଞ୍ଚଳର ଆଉ ହଁ ମୁଁ ତ ନିଜେ ଦେଇଥିଲି ସରକାର ତ ମୋ ପୋଲିସି ଗଢ଼ିବାକୁ ଆସିଥିଲେ ଆମ ନିୟରେଷ୍ଟ ପୋଲିସ୍ ଷ୍ଟେସନ୍ର ମୁଁ କହିଥିଲି ଆଉ ଜଣେ ଦୁଇ ଜଣ କହିଲୁ ଆମେ ସେ କହିଲେ ହଁ ଠିକ୍ ଆକ୍ସନ୍ ନେବା ଆମ ଗାଡ଼ି ଆସି ବୁଲିବ ସନ୍ଧ୍ୟାବେଳେ ଆପଣ ଡକାୟତ ମାନଙ୍କୁ ଖାଲି ଟିକେ ବାଡ଼ା ବାଡ଼ି କରିବେନି ସେଟା କେସ୍ ଫେସ୍ ହବ କାଳେ ଆଉ ୟେ ସିଏ ଅସୁବିଧା ହେଇଛି ତେଣୁ ଆପଣ ତାକୁ ଧରିକି ରଖିଥିବ ଆମକୁ ଖାଲି ଫୋନ କରିବେ ଆମେ ଆସିକି ତାଙ୍କୁ ନେଇଯିବୁ ଯେ କାହିଁ କିଛି ନାହିଁ ପ୍ରକୃତରେ ଡରୁଛି ଆଜ୍ଞା ସରକାର ଗୋଟେ ଏମିତି ଏସ୍ ସି ଏସ୍ ଟି କରିଦେଇଚନ୍ତି ବେଶୀ ଏସ୍ ସି ଏସ୍ ଟି ସେକ୍ଟର୍ ପିଲା ପିଉଛନ୍ତି ଏସ୍ ସି ଏସ୍ ଟି ଲୋକ ଏବେ ଦିନରେ ଖାଇକରି ରାସ୍ତାରେ ଯାଉଛନ୍ତି ସେଠି ମା' ଭଉଣୀ ସ୍କୁଲ ପିଲା ସ୍କୁଲ ଝିଅ କ'ଣ କହିବୁ ଆମେ କହିଲେ ତାଙ୍କ କେସ୍ରେ ଫଶିବୁ ଧରି ନିଅନ୍ତୁ ଗୋଟେ ଏମିତି ଆକ୍ଟ କରିଦେଇଛି ଏସ୍ ସି ଏସ୍ ଟି ଉପରେ ତାଙ୍କ ପାଟି ଫିଟାଇଲା ମାନେ ଯୋଉ କେସ୍ଟା ଦେବେ ସେଇଟା ରିଗାର୍ଡ଼ ହେଇଯିବ ଆଉ କ'ଣ ମୋର ଯେତିକି ଧାରଣା ହବ ନାହିଁ କାହିଁକି ନା ସେଦିନ ନିଜେ ପୋଲିସ୍ ଅଫିସର୍ କହିଲେ ଯେ ଆଜ୍ଞା ସରକାରଙ୍କ ଏଥିରେ ରେଭେନ୍ୟୁ ଆସୁଛି ତେଣୁ ଏଇଟାକ କମ୍ପଲିଟ୍ ବନ୍ଦ କରିଦେଇ ହବନି କିନ୍ତୁ ମାନେ ସମ୍ ହାଓ ସେଟାକୁ ଚେକ୍ କରିହବ ସେ ଚେକ୍ ବି କାହିଁ ସେତିକି ବି ହେଲାନି

ହଁ ହଁ ହଁ ହଁ ହଁ ମନା ନାହିଁ ଆପଣ କୁହନ୍ତୁ ସିଏ କରନ୍ତୁ କିନ୍ତୁ ଆମେ ଯାହା ଜାଣୁଛୁ ସମୟଟା ଏମିତି ହେଇଯାଇଛି ଆଖି ଆଗରେ ଇଲେକ୍ସନ୍ ତେଣୁ ସରକାର ୱାନ୍ ଟାଇପ୍ ଅଫ୍ ଫ୍ରି କରିଦେଇଛି ଆଉ ସିଏ ତ ସିଏ ସରକାରୀ ଚାକିରୀଆ ଆଉ ସରକାରଙ୍କ ଅଧୀନରେ ସିଏ ଅଧିକାଟା କ'ଣ କରିବେ ହଁ ହଁ ମାରିଦେବେ ତାକୁ ନେଇଯିବେ ବସାଇ ଦେବେ ଥାନାରେ ଦୁଇ ଦିନ ତା'ପରେ ଛାଡ଼ଦେବେ ପୁଣି ଆସିଲେ ସିଏ କ'ଣ ସରକାର ହଁ ଆପଣ ଚିନ୍ତା କରନ୍ତୁ ଏଇଠି ବିହାର ନିତିଶ କୁମାର ବନ୍ଦ କରିଦେଲା କିନ୍ତୁ ସେମାନେ ଧାଇଁ ଆସିଲେ ଓଡ଼ିଶାକୁ ଓଡ଼ିଶା ତାକୁ ଆକ୍ସେପ୍ଟ କରିନେଲା ଏ ରୁଟ୍ କଜ୍ ହେଉଛି ଓଡ଼ିଶା ଗଭର୍ନମେଣ୍ଟ ତା' ଆଡ଼ମିନିଷ୍ଟ୍ରେସନ୍ ତା' ପୋଲିସ୍ କେବଳ ଭୋଟ୍ ବ୍ୟାଙ୍କିଙ୍ଗ ପଲିସି ସୃଷ୍ଟି କରିବା ପାଇଁ ଏ ଧନ୍ଦା ହେଇଛି

ହଁ ନମସ୍କାର